ଆଉ କ'ଣ ଆସୁନ ଏଠି ଟିକେ ବସିବା ତିନିଟା'ରେ କଥା ହେବା ତମେ କଉ କାମ କରୁଛ

ହଉ ଆଉ ଆଉ କ'ଣ ଆଉ ସେ ଦୋକାନରେ ପ୍ରବଳ ଭିଡ଼ ହେଉଛି ଆଉ କ'ଣ ବେପାର ଚାଲିଛି ତାଙ୍କର ଆଉ କ'ଣ ଲୋକ ସଉଦା ପାଇଁ ଦୁଇ ଘଣ୍ଟା ତିନି ଘଣ୍ଟା ଠିଆ ନହେଲେ ସଉଦା ଆଣିପାରିବନି ଆଉ କେତେ ଗାଡ଼ି ଆସିକିରି ଆଠ ଦଶଟା ଖଣ୍ଡେ ଗାଡ଼ି ଆସିଚି ବାସ୍

ରେ ଶୁଣୁ କୋଉ ତାଙ୍କର ଚାଲିଛି

ବର୍ଷକୁ ପାଞ୍ଚ ଦିନକୁ ଲକ୍ଷ ଲକ୍ଷ ଟଙ୍କା ଦର ହେଉଛି ନା ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କା ଟିକେ ବି ଟଙ୍କାରେ ନାହିଁ ବେପାର ଚାଲିଛି ହଁ

ହଁ ସେ ଆମ ଏରିଆର ବଡ଼ ଦୋକାନୀ ଆଉ ବହୁ ପାଞ୍ଚ ଛଅ ଆଡୁ ଗାଁ'ରୁ ତମ ଦୋକାନକୁ ଠୁ ସରିପରିଆ ଦୁନିଆଁ ଆଡ଼ୁ ଲୋକ ଆସୁଛନ୍ତି ହଉ ଆଉ ତ କେହି ଯାଉନାହାନ୍ତି ମାର୍କେଟ୍ ଏମିତି ତ ସବୁ ମିଳୁଛି ଆଉ ଆଉ ଟିକେ କରିବ ଗୋଟେ ଝିଅ ବାହାରୁ ପୁଅ ବାହାରୁ ଗଲେ ଆଉ ଯିବାକୁ ପଡ଼ୁନି ମାର୍କେଟ୍ ହଁ

ହଁ ସେ ପାଞ୍ଚ ଘଡ଼ି ଦଶ ଘଡ଼ି ହେଉଛି ଆଉ ପୁରା ପୁରା ଦୋକାନ ଚାଲିଛି ଆଉ ଆଉ

ହଉ ହ ଆମର କ'ଣ କିଛି ମିଳୁଥିବା ତାଙ୍କ ହେଲେ ଆମ ଭିତରେ ଆମର କ'ଣ